ନିର୍ବାଚନ ସମୟରେ ଆମକୁ ବିଭିନ୍ନ ପ୍ରକାରର ଅସୁବିଧା ସମ୍ମୁଖୀନ କରିବାକୁ ପଡ଼ିଥାଏ କାହିଁ ନା ଗାଁ ଗାଁରେ ଯେଉଁ ଇଲେକ୍ସନ ନିର୍ବାଚନ ପାଇଁ ଲୋକମାନେ ସବୁଆଡ଼େ ଦଳୀୟକର୍ମୀଙ୍କ ସହ ବସି ସେମାନଙ୍କର ସୁବିଧାକୁ ହାସଲତ୍ କରିବାପାଇଁ ଲୋକମାନଙ୍କୁ ତାଙ୍କର ଇସାରା ବନେଇଥାନ୍ତି ସେଥିପାଇଁ ଲୋକମାନଙ୍କୁ ବିଭିନ୍ନ ପ୍ରକାରର ଲୋଭ ଦେଖେଇଥାନ୍ତି ଯେଉଁ ଲୋଭ ହେଲା ଏକରେ ଫାଷ୍ଟରେ ହେଲା ମଦ ଟଙ୍କା ଆଉ ମୋର ତୋର ମୁଇଁ ଏଇଟା କରିଦେବି ମୋତେ ଭୋଟ ଦେ ତା'ସହିତ ଦଳୀୟ କର୍ମୀମାନେ ମଧ୍ୟ ଲୋକମାନଙ୍କୁ ତାଙ୍କ ଆଡ଼କୁ ଆକର୍ଷିତ କରିବାପାଇଁ ବିଭିନ୍ନ ପ୍ରକାର ଗୁଣ୍ଡାଗିରି ମଧ୍ୟ କରିଥାନ୍ତି ଆଉ ମଦ ପିଇ ବିଭିନ୍ନ ପ୍ରକାର ନାଟକ କରିଥାନ୍ତି ଯେଉଁଟାକି ଲୋକ ଆଜିର ସମାଜକୁ ସେଇ ଜିନିଷଟା ବହୁତ ଅସୁବିଧାର ସମ୍ମୁଖୀନ ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ ଏଇ ନିର୍ବାଚନ ସମୟରେ ମଦ ପିଆଇ ସେମାନଙ୍କୁ ଇସାରା ବନେଇଥାନ୍ତି ତା'ସହିତ ଗାଁ ଗାଁରେ ଯାଇ ଟଙ୍କା ବାଣ୍ଟିବା ତୁ ପଇସା ନେ ମତେ ଟଙ୍କା ଦେବୁ ନାଇଁ ଭୋଟ ଦବୁ ଏମିତି ମଧ୍ୟ ହୋଇଥାଏ ସେଥିପାଇଁ ନିର୍ବାଚନ ସମୟରେ ଏହି ସବୁ ସମସ୍ୟା ଗୁଡ଼ିକ ଆମକୁ ଭୋଗିବାକୁ ପଡ଼ିଥାଏ